ହେଲୋ ହଁ ଆଜ୍ଞା କୁହନ୍ତୁ ହେଲୋ ଆଜ୍ଞା ହଁ ଆପଣ କ'ଣ ପଚାରନ୍ତୁ କହିବି ଆଜ୍ଞା ହଁ ଆଜ୍ଞା ହଁ ମୁଁ ମାନେ ୟୋଗା ଆପଣ କୋଉଠି ଶିଖଉଛନ୍ତି ଆଚ୍ଛା ଆଚ୍ଛା କେତେ ଟଙ୍କା କ'ଣ କେମିତି ନେଉଛନ୍ତି ହଁ ମୋର ହେଡେକ୍ ଅଛି ଆଉ ଗୋଡ଼ ହାତ ବି ବେଳେବେଳେ ପେନ୍ ହୁଏ ସେଥିପାଇଁ ମୁଁ ଘରେ ପ୍ରାୟ ଟିକେ ଟିକେ କରେ କିନ୍ତୁ ମୁଁ ଟିକେ ଶିଖିବା ପାଇଁ ଚାହୁଁଛି

ନାଇଁ ମୁଁ ଯାହା ଦେଖିକି ମୋବାଇଲ୍ ଫୋବାଇଲ୍ରେ ଆଜିକାଲି ତ ସବୁ ଆସୁଛି ସେ ଅନୁସାରେ ପ୍ରାଣାୟମ୍ଗୁଡ଼ାକ ଏମିତି କରିଥାଉ ଆଉ ହୁଁ ହୁଁ ହୁଁ ହଁ

ଆଚ୍ଛା ଆଚ୍ଛା

ଆଚ୍ଛା ହଁ ହଁ

ହଁ ହଁ ହଁ ହଁ ମୁଁ ହେବା ପାଇଁ ଚାହୁଁଛି ଆଚ୍ଛା କେତେଟା ବେଳୁ ଆପଣଙ୍କର ଫ୍ରି ଟାଇମ୍ ହେବ

ସକାଳେ କେତେଟା ଟାଇମ୍ରେ ଆଚ୍ଛା ହୁଁ

ଆଚ୍ଛା ଆଉ କି କି ଯୋଗ ଆପଣ ଶିଖଉଛନ୍ତି ହଁ ଆଚ୍ଛା ଆଚ୍ଛା ଆଚ୍ଛା

ହଉ ହଉ ଠିକ୍ ଅଛି ଆଜ୍ଞା ହଉ ରହିଲି ଆଜ୍ଞା